କରିବା ପାଇଁ ଯିବାକୁ ଇଚ୍ଛା ପ୍ରକାଶ କଲି ତେଣୁ ମୁଁ ମୋ ମାଆଙ୍କୁ କହି ମାଆଙ୍କୁ କହିଲେ ଏବଂ ରୋଷେଇ କ୍ଲାସ୍ରେ ଯୋଗ ଦେଲି ମାଆ ବି ମୋତେ ଛାଡ଼ିଲେ ମୁଁ ରୋଷେଇ କ୍ଲାସ୍ରେ ଯୋଗ ଦେବା ପରେ ମୋତେ ସେଠି ଶିଖାଗଲା ଯେ ଚାଟ୍ ମସଲା ବନେଇ ଚାଟ୍ ମସଲା କେମିତି ବନାଯାଏ ସେଇ ସେଇ ରେସିପିଟା ମୋତେ ଶିଖାଇଲେ ସେଇଟା ବି ମୁଁ ଶିଖିଗଲି ଚିଲ୍ଲି ସୋୟାବିନ୍ ରେସିପି ସେଇଟା ମଧ୍ୟ ଶିଖିଲି ପଣସ ଆଳୁ ତରକାରୀ ସେହି ରେସିପି ମଧ୍ୟ ମୋତେ ଶିଖାଇ ଦେଲେ ଶିଖିପାରୁ ନ ଥିଲି କିନ୍ତୁ ବହୁ କଷ୍ଟରେ ମୁଁ ଶିଖିଗଲି ତା'ପରେ ମିଠା ପଲାଉ ସେଇଟା ବି ମୋତେ ସେଠାରେ ଶିଖାଯାଉଥିଲା ମତେ ଶିଖାଇ ଦେଲେ ମୁଁ ଶିଖିଗଲି ମସଲା ଆଳୁ ସେଇଟା ବୋଧେ ମୁଁ ଭଲ ଭାବରେ ଶିଖି ଶିଖିଗଲି ତା'ପରେ

ତା'ପରେ ଖାସି ମାଂସ କରିବା ପାଇଁ ଶିଖାଇ ଦେଉଥିଲେ ସେଇଟା ବି ଶିଖିଗଲି ଗଇଁଠା ପିଠା ସେଇଟା ବି ଶିଖିଗଲି ଫୁଲକୋବି ପନିର୍ ତରକାରୀ ସେଇଟା ମଧ୍ୟ ଶିଖେଇ ଦେଉଥିଲେ ସେଇଟା ବି ଶିଖିଗଲି ଚିଙ୍ଗୁଡ଼ି ଆଳୁ ବାଇଗଣ ସୁଜି ଉପମା